ସାର୍ ରଞ୍ଜନ ସାର୍ କହୁଛନ୍ତି ସାର୍ ମୋର ଗୋଟେ ପେସେଣ୍ଟ୍ ରୋଗୀ ଯିବାରଥିଲା ତ ଆପଣଙ୍କ ମେଡ଼ିକାଲ୍କୁ ଆଉ କ'ଣ ସବୁ ସୁବିଧା ଅଛି ଆପଣଙ୍କ ମେଡ଼ିକାଲ୍ରେ ସାର୍ ଏ ଯେଉଁ ମୁଁ କ'ଣ କହୁଥିଲି କି ଏଇ ଯେଉଁ ଇଏ ଭେଣ୍ଟିଲେସନ୍ ସୁବିଧା ଅଛି ଆଉ ଏଇ ଯେଉଁ ଅପରେସନ୍ ସେକ୍ଟର୍ ହେରିକା ସବୁ ଅଛି ନର୍ସ୍ ଦିଦିମାନେ ସବୁ ରହୁଛନ୍ତି କେତେ ଷ୍ଟାପ୍ ଅଛନ୍ତି ଆପଣଙ୍କର ଯଦି ଆମେ ଜଣଙ୍କୁ ଆପାର୍ଟ୍ମେଣ୍ଟ୍ ଦେବୁ ସେ ନର୍ସ୍କୁ ରାତିରେ ରହିବା ପାଇଁ କହିବୁ ପେସେଣ୍ଟ୍ ପାଖରେ ରହିବେ ତ ସାର୍ ଏ ଯେଉଁ ମେଡ଼ିକାଲ୍ରେ ଯେଉଁ ଆମେ ଯେଉଁ ପ୍ରାଇଭେଟ୍ ରୁମ୍ଟା ନେବୁ ସେ ରୁମ୍ର ଚାର୍ଜ୍ କେତେ ଟଙ୍କା ନେବେ ଆଜ୍ଞା ସାର୍ ଏ ଯେଉଁ ମେଡ଼ିସିନ୍ ଫେଡିସିନ୍ କ'ଣ ସେଇ ଆପଣଙ୍କର ମେଡ଼ିକାଲ୍ରୁ ମିଳିବ ନା ତଳେ କିଣିବାକୁ ପଡ଼ିବ ଆମକୁ ସବୁ ସାର୍ ଅପରେସନ୍ କରିବା ପାଇଁ ସବୁ ସବୁ ବିଭାଗର ଡକ୍ଟର୍ମାନେ ଅଛନ୍ତି ଆପଣଙ୍କର ଆଉ ମେଡ଼ିକାଲ୍ରେ ଆଉ କ'ଣ ସୁବିଧା ସାର୍ ଅଛି ସଫା ସୁତୁରା ଅଛି ତ ହଉ ସାର୍ ଆମେ ଗଲେ କିଛି ଅସୁବିଧା ହେବାର ନାହିଁ ତା'ହେଲେ ସାର୍ ଯେଉଁ ସେଇ ଯେଉଁ ଆପଣଙ୍କର ନର୍ସ୍ ଯେଉଁ ରହିଥାନ୍ତି ନାଇଟ୍ରେ ମାନେ ସେମାନେ କ'ଣ ଆମର ଯେଉଁ ପଇସା ଦେବୁ ସେଥିରୁ ଆପଣ କାଟିବେ ନା ଆମେ ଏକ୍ସଟ୍ରା ଦେବାକୁ ପଡ଼ିବ ଆମେ ଯେଉଁ ମାନେ ନର୍ସ୍ ଅଛନ୍ତି ଆପଣଙ୍କର ରାତିରେ ରହିବେନା ଆମେ ତାଙ୍କ ପାଇଁ ଏକ୍ସଟ୍ରା ପଇସା ଦେବୁ ନା ଆପଣ ଆପଣଙ୍କ ଡିପାର୍ଟ୍ମେଣ୍ଟ୍ ତାଙ୍କୁ ଦେବ ଆଉ ଅନ୍ୟ ଡାକ୍ତରଖାନା ମାନେ ଆମେ କରୁଛନ୍ତି ନା ଏଇଟା ପଇସା ଦିଅ ସେଇଟା ପଇସା ଦିଅ କହୁଛନ୍ତି ଆମେ ଏତେ ଟଙ୍କା ଖର୍ଚ୍ଚ କରିକି ଯିବୁ ସେଠିକି ପୁଣି ସେକେଣ୍ଡ୍ ଟାଇମ୍ ସେମାନେ ବି ମାଗିବେ ଆମେ ପୁଣି ଅସୁବିଧାରେ ପଡ଼ିବୁ ନା ନାହିଁ ସେଇଥିପାଇଁ ଆପଣଙ୍କୁ କ୍ଲିୟର୍ କରିକି ଯିବାଟା ଠିକ୍ ଆଉ ସାର୍ ଅକ୍ସିଜେନ୍ ଅଛି ତ ସୁବିଧା ଆଉ ଆଇସିୟୁର ସୁବିଧା ଅଛି ସାର୍ ମେଡ଼ିକାଲ୍ରେ ଆପଣଙ୍କର କେତେଟା ବେଡ଼୍ ହେବ ଟୋଟାଲ୍ ଟୋଟାଲ୍ ବେଡ଼୍ କେତେ ହେବ

ସାର୍ ଟୋଟାଲ୍ ଆମ ଚାରଜିଙ୍ଗ୍ କେତେ ଟଙ୍କା ପଡ଼ିଯିବ ଟୋଟାଲ୍ ଆମେ ଯେଉଁ ରହିବୁ ଦଶ ବାର ଦିନ ଯଦି ରହିଲୁ ମେଡ଼ିକାଲ୍ରେ ତା'ହେଲେ କେତେ ଟଙ୍କା ପଡ଼ିଯିବ ଟୋଟାଲ୍ ଖର୍ଚ୍ଚ ଆଜ୍ଞା ହଉ ସାର୍ ମୁଁ ତା'ହେଲେ ମୋ ଆମ ପେସେଣ୍ଟ୍କୁ ନେଇକି ଯିବି ଆପଣଙ୍କୁ ଆପଣଙ୍କ ରେଫର୍ରେ ଗଲେ ଟିକିଏ ଆପଣ ଆମକୁ ସୁବିଧା ହେବ ଆଉ ହଉ ସାର୍ ତା'ହେଲେ ଆପଣ କହିବେ ଆଉ ମୁଁ ଫୋନ୍ କରିକି ଯିବି ନା ଆପଣ ଟିକିଏ ବୁଝାବୁଝି କରି କହିବେ ହଉ ସାର୍ ତା'ହେଲେ ହଉ ତା'ହେଲେ ରଖୁଛି ତା'ହେଲେ ଆଉ ହଉ ନମସ୍କାର